ଆମ ଗାଁ ପାଖରେ ଗୋଟିଏ ନଦୀ ଅଛି ସେ ନଦୀ ଦୁଇ କିଲୋମିଟର ହେବ ଆମେ ସାଙ୍ଗମାନଙ୍କ ସହିତ ସେ ନଦୀକୁ ଯାଉ ଯାଉଥିଲା ବେଳେ ଦୋକାନରୁ ମିକଶ୍ଚର ବିସ୍କୁଟ୍ ଏସବୁ ନେଇକି ଯାଉ ଯାଇ ପହଞ୍ଚି ଏସବୁ ଗୁଡ଼ିକ ରଖୁ ଓ ଜାଲ ତିଆରି କରି ନଦୀରେ ବିଞ୍ଚାଇ ଦଉ ତା'ପରେ ଆମେ ନଦୀରେ ବିଞ୍ଚାଇକି ଆସୁ

ମାଛରେ ଜାଲରେ ମାଛ ପସିଲେ ଆଣିକି ବାଲ୍ଟିରେ ରୁଖୁ ଆଉ ଜାଲ ଆଉ ବିଞ୍ଚାଇ ଦଉ ବିଞ୍ଚାଇକି ଆସି ସେ ବାଲ୍ଟିରେ ଥିବା ମାଛକୁ ରୋଷେଇ କରି ଖାଉ ଓ ସେ ଜାଲ ବିଞ୍ଚାଇ ଥିଲାଟା ସେଇଟାକୁ ମାଛ ପସିଯାଇଥିଲା ବେଳେ ସତେବେଳେ ମାଛ ଧରିକି ଘରେ ଆଣୁ ଓ ଘରେ ରୋଷେଇ କରି ଖାଉ ସେଇଟି ସେ ମାଛ ଜାଲରେ